ଦେଖିବାକୁ ଗଲେ ଆମ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏହାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଂସ୍କୃତିକ ଏବଂ ଭାଷାଗତ ବିଭିିଧତା ପ୍ରସଙ୍ଗକୁ ବୁଝାଏ ସମ୍ବିଧାନ କିପରି ସମାଧାନ କିପରି କରେ ଦେଖ ସମାଧାନ କରେ କିପରି ମାନେ କି ଆମ ଓଡ଼ିଶାର ଭାଷା ହେଉଛି ଓଡ଼ିଆ ଭାଷା ବା ସାହିତ୍ୟ ଭାଷା ଯାହାକି ଲୋକମାନ ଲୋକମାନଙ୍କ ମାତୃଭାଷା କହିଲେ ବୁଝେ କିନ୍ତୁ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ଭାଷା ସଂସ୍କୃତି ଇତ୍ୟାଦି ପ୍ରସ୍ତୁତି ଥାଏ କିନ୍ତୁ ଆମ ଓଡ଼ିଶା ଭାଷାର କଳା ଓ ସଂସ୍କୃତିକୁ